ମର୍ଣ୍ଣିଙ୍ଗ୍ ଭାଇ ଆଉ କୋଉଠି କାମ ଚାଲିଛି ଏଇନେ ତୁମର କ'ଣ ଇଲେକ୍ସନ୍ରା ଧରିଛ କି ତୁମେ ହଉ ମୁଇଁ ତିନି ଚାରିଟା ଜାଗାରେ ନେଇଯାଇଛି କାମଟା ସରୁନେଇ କୁଆଡ଼େ ଯାଇ ହେଉ ନାହିଁ କିଛି ନାହିଁ କ'ଣ ଇଲେକ୍ସନ୍ରାକ ବୁଲୁଛ କି ତୁମେ କ'ଣ ସବୁ ସବୁ ବର୍ଷ ଆମେ ଯୋଉ ଇଲେକ୍ସନ୍ରେ ଆମେ ଭୋଟ୍ ଦେଉଛୁ କି ଫାଇଦା ହେଉଛି ଆମେ ଯେମତି କାମ କରଛୁ ସେମତିଆ ଚଳି ହେଉଛି ଆଉ କିଛି ସୁବିଧା ବି ମିଳୁ ନାହିଁ ଏବେ କେମତି ରାଲି ଫାଲି ଆଉ ଯାଉଛ ନାଁ କେମତି ତୁମେ ମାନେ ଏବେ କୋଉ ଦଳକୁ ଭୋଟ୍ ଦେବ ନାଁ କେମତି ଆଇ ଆଇ ସେଟା ତ ଆରେ ଦେଖୁଛ ତ ନିଜେ ସେ ଯୋଉ ଗଲା ଇଲେକ୍ସନ୍ରେ ଆମର ସେଇ ଯୋଉ ରାସ୍ତା ଦେବି ବୋଲି କହିଥିଲେ ଏବେ ଯାଏଁ ସେ ରାସ୍ତା ସେମିତିଆ ହୋଇ ପଡ଼ିଛି

ହଁ ସେଟା ଆକା ଯୋଉଁ ଗୋଟେ ଭଲ ନେତା ହେଲେ ଆକା ସିଏ ଭଲ କାମ କରିବ ବୋଲଲା ପରା ଆଉ ଯଦି ଗଲା ଥର ଇଲେକ୍ସନ୍ରେ ଭୋଟ୍ ଦେଲୁ ବେକାର ସିଏ ପାଞ୍ଚ ବର୍ଷ ରହିଲା କିଛି ଫାଇଦା ନାହିଁ ହଇ ହେଲେ ଘରେ କେତେବେଳେ ତୁମେ ଯିବ କି ଆଜି ହଁ ଦେଖିବା ନହେଲେ ଆଜି ସନ୍ଧ୍ୟାରେ ଟିକେ ବସି ଦେଖିବା ଆମର ସାଇର ଲୋକକୁ ଯେମିତି ଦେଲେ ଭଲ ହେବ ଭାଇ ହଁ କଙ୍ଗ୍ରସ୍କୁ ଦେବା ବୋଲୁଛ କି ହଁ ସେଟା ଆକା ସବୁବେଳେ ଗୋଟେ ନେତା ଥିଲେ ବି ଭଲ ନାଇଁ ସିଏ ଖାଲି ଲାଞ୍ଚୁଆ ହୋଇଗଲାଣି ସବୁ ଦେଖିବା ଆଜି ସନ୍ଧ୍ୟାରେ ବସି ଦେଖିବା ମିଟିଙ୍ଗ୍ ଗୋଟେ ସାନ ବଡ଼ ଲୋକ କଥା ହୋଇଯିବା କଙ୍ଗ୍ରେସ୍ରେ ଦେଇ ଦେଖିବା ଥରେ ହଉ ମୋର ଟିକେ କାମ ଅଛି ମୁଇଁ ଟିକେ ଯିବି ଆଁ ସନ୍ଧ୍ୟାରେ ମିଶିବା ସନ୍ଧ୍ୟାରେ ମିଶିବା